ମୁଁ ଏହି ବର୍ଷ ରଜରେ ଗୋଟିଏ କୁର୍ତ୍ତି ସେଟ୍ କିଣିଥିଲି ଯେଉଁଟାକି ମୁଁ ବି ଏହା ପୂର୍ବରୁ ବହୁତଗୁଡ଼ିଏ କୁର୍ତ୍ତି କିଣିଛି ଏବଂ ସେଥିରେ ମଧ୍ୟ ବହୁଗୁଡ଼ିଏ ଅସୁବିଧା ହୋଇଛି ଯେଉଁଥିରେକି କେଉଁ କପଡ଼ାରେ କିଛି ତା'ର ସୂତା ଭଲ ନଥାଏ କିମ୍ବା କିଛି ସିଲେଇରେ ଅସୁବିଧା ଥାଏ କିମ୍ବା ତାର କ୍ଵାଲିଟି ଏତେ ଭଲ ନଥାଏ ତ ସେହିଭଳି ପ୍ରକାର ଅସୁବିଧା ମୁଁ ଦେଖିଥିଲି କିନ୍ତୁ ଏହି ବର୍ଷ ରଜରେ ମୁଁ ଯେଉଁ କୁର୍ତ୍ତି ସେଟ୍ଟି କିଣିଛି ସେହି କୁର୍ତ୍ତି ସେଟ୍ଟି ମୋତେ ବହୁତ ଭଲ ଲାଗୁଛି ପିନ୍ଧିବା ପାଇଁ ମଧ୍ୟ ପୂରା କମ୍ଫର୍ଟେବଲ ହେଉଛି ଏବଂ ତା'ର କପଡ଼ା ବହୁତ ଭଲ କଟନ୍ର ତା' ସହିତ ସେ ବହୁତ ଭଲ ମଧ୍ୟ ଦେଖାଯାଉଛି ତ ସବୁ ପ୍ରକାର ଇଏକୁ ନେଇ ମୁଁ ଯେପର୍ଯ୍ୟନ୍ତ ଜାଣିପାରିଲି କି ଏପର୍ଯ୍ୟନ୍ତର ମୋର ସବୁ ପ୍ରକାର କୁର୍ତ୍ତି ସେଟ୍ ମୁଁ ଯେଉଁ କିଣିଥିଲି ତ ଏହି ବର୍ଷର ରଜରେ ମୁଁ ଯେଉଁ କୁର୍ତ୍ତି ସେଟ୍ଟି କିଣିଛି ସେ କୁର୍ତ୍ତି ସେଟ୍ଟି ବହୁତ ଭଲ କ୍ଵାଲିଟିର ରହୁଛି ଏବଂ ସେ ବହୁତ ସମୟ ଯାଏ ମଧ୍ୟ ଏମିତି ହିଁ ବିନା କଲର ଛାଡ଼ିବାରେ ଏବଂ ବହୁତ ଭଲ ଅବସ୍ଥାରେ ରହିବ